ମିଶନ୍ ଶକ୍ତି ଆମର ଯେଉଁ କଳାହାଣ୍ଡି ଜିଲ୍ଲାରେ ଆମର ଅଛନ୍ତି ପ୍ରତ୍ୟେକ ପଞ୍ଚାୟତରେ ଅଛନ୍ତି ପ୍ରତ୍ୟେକ ଗାଁରେ ଅଛନ୍ତି ମିଶନ୍ ଶକ୍ତି ଦ୍ଵାରା ଆମର ଯେଉଁ ଗ୍ରାମାଞ୍ଚଳରେ ଯୋଉ ମହିଳାମାନେ ଅଛନ୍ତି ସେମାନେ ଭଲ ଉପକୃତ ହୋଇପାରୁଛନ୍ତି ତାଙ୍କର ଯେଉଁ ସରକାର ସରକାରୀ ଯେଉଁ ଆମର ସାହାଯ୍ୟ ଯେଉଁ ମିଲୁଛି ସେ ସାହାଯ୍ୟ ଦ୍ଵାରା ସେମାନେ କୁକୁଡ଼ା ଚାଷ କରିପାରୁଛନ୍ତି ତାଙ୍କର ମାଛ ଚାଷ କରିପାରୁଛନ୍ତି ତାଙ୍କର ପନିପରିବା ଚାଷ କରିପାରୁଛନ୍ତି ତା ଦ୍ଵାରା ସେମାନେ ଉପକୃତ ହେଉଛନ୍ତି ଓ ଆମର ତାଙ୍କର ଆର୍ଥିକ ଯେଉଁ ଅଭିବୃଦ୍ଧି ଅଛି ସେଇଠି ବହୁତ ତା ମାନେ କି ଆମର ସଫଳ ହୋଇପାରୁଛନ୍ତି ଆମ ଗାଁର ଗୋଟେ ମହିଳା ଆମର ଅଛି ମହିଳା ଯେଉଁ ମଣ୍ଡଳ ଅଛି ସବୁ ମିଶନ୍ ଶକ୍ତି ଦ୍ଵାରା ସେମାନେ

ଆଉ ସରକାରୀ ଯେଉଁ ମିଶନ୍ ଶକ୍ତି ଗଠନ କରିଛି ସେଇଠା ଭଲ ମହିଲାମାନଙ୍କର ତାଙ୍କର ଆର୍ଥିକ ସାହାଯ୍ୟ ପାଇଁ ସେ ମିଶନ୍ ଶକ୍ତି ଆମର କଳାହାଣ୍ଡି ଜିଲ୍ଲା ପାଇଁ ବେଶ୍ ଫଲପ୍ରଦ ହୋଇଛି ଆଉ ସରକାରୀ ଯେଉଁ ସାହାଯ୍ୟ ତାଙ୍କୁ ମିଲୁଛି ଦୁଇ ଲକ୍ଷ ଚାରି ଲକ୍ଷ ଯେତେ ବି ହେଉ ସେମାନେ ତାଙ୍କର ଆଗକୁ ଭଲ ତାଙ୍କର ଭବିଷ୍ୟତ ଗଢ଼ିପାରିବେ ତାଙ୍କର ପିଲାଛୁଆମାନଙ୍କର ପିଲାଛୁଆମାନଙ୍କର ତାଙ୍କର ଭବିଷ୍ୟ ସିଏ ବନେଇପାରିବେ ତାଙ୍କର ପାଠପଢ଼ାରେ ସାହାଯ୍ୟ କରିପାରୁଛନ୍ତି ସେମାନେ ତାଙ୍କର ଘରକାମ କରିକି ବି କରିକି ବି ତାଙ୍କର ଆଉ ଯେଉଁ ସମୟ ମିଲୁଛି ସେଠି ତାଙ୍କର ଯେଉଁ ମହିଳା ଆମର ସଶକ୍ତିକରଣ ହୋଇପାରିଛି ଆଉ ବେଶ୍ ଭଲ କିଛି ଆଉ